ହଁ ମୋ ସେ ମୋ ଧର୍ମ ମତେ ସମାଜ ସେବାରେ ଶିକ୍ଷା ଦେଇଥାଏ ମୋ ଧର୍ମ ହେଉଛି ହିନ୍ଦୁ ଧର୍ମ ଯାହାକି ପ୍ରଥମତଃ ଆମକୁ ଶିକ୍ଷା ଦେଇଥାଏ କି ସମାଜସେବା କରିବା ଗୋଟେ ପୁଣ୍ୟର କାର୍ଯ୍ୟ ଆମ ଧର୍ମରେ କୁହନ୍ତି କି ମାନବ ସେବା ହିଁ ମାଧବ ସେବା ତାହାର ଅର୍ଥ ହେଉଛି ଆପଣ ଯଦି ମାଧବର ସେବା କରିପାରିବେ ନାହିଁ ତ ଆପଣ ମାନବ ସେବା କରନ୍ତୁ ତାହା ମାଧବର ସେବା ବୋଲି ଧରାଯାଇଥାଏ କାରଣ ମାନବ ହେଉଛନ୍ତି ମାଧବଙ୍କର ରୂପ ତେଣୁ ଆମେ ମାନବ ସେବା କଲେ ହିଁ ମାଧବ ସେବା ରୂପରେ ପରିଗଣିତ ହୋଇଥାଏ ଆମ ଆମ ଦେଶରେ ଥିବା ଅନେକ ପ୍ରକାର ହିନ୍ଦୁ ଲୋକମାନେ ଯଥା କି ମହାତ୍ମାଗାନ୍ଧୀ ହୁଅନ୍ତୁ କିମ୍ବା ଗୋପବନ୍ଧୁ ଦାସ ହୁଅନ୍ତୁ କିମ୍ବା ଅନେକ ପ୍ରକାରର ଲୋକ ମହାନ ପୁରୁଷ କିମ୍ବା ସାଧାରଣ ଲୋକମାନେ ଆଜି ପର୍ଯ୍ୟନ୍ତ ଆମ ଧର୍ମରେ ଅନେକ ପ୍ରକାରର ସମାଜ ସେବା କରିଛନ୍ତି ଆମେ ଅନେକ ପ୍ରକାର ମାଧ୍ୟମରେ ସମାଜ ସେବା କରିପାରିବା ଯଥା କି ସ୍ନେହ ପ୍ରେମ ଶାନ୍ତି କ୍ଷମା ଅହିଂସା ଏମିତି ଅନେକ ପ୍ରକାର ପଦ୍ଧତି ଅଛି ଯାହା ଦ୍ୱାରା ଆମେ ସମାଜ ସେବା ହେଉ କିମ୍ବା ଲୋକମାନଙ୍କ ସେବା ହେଉ ଆମେ କରିପାରିବା ଯଦି ଆମ ଆଗରେ କୌଣସି ଗୋଟେ ଲୋକ ଅସୁବିଧାରେ ଅଛି କିମ୍ବା ଅଭାବରେ ଅଛି ଆମ ଧର୍ମରେ ଆମ ଲୋକ ନିଜ କଥା ଚିନ୍ତା ନ କରି ସେହି ଲୋକମାନଙ୍କ କଥା ଆଗେ ଚିନ୍ତା କରନ୍ତି ଏହି ବ୍ୟବସ୍ତାରେ ଅନୁପ୍ରାଣିତ ହୋଇ ଆମ ସମାଜରେ ଅନେକ ପ୍ରକାରର ଏନ୍ ଜି ଓ ଅଛି ଯାହାକି ଦୁଃଖୀରଙ୍କୀମାନଙ୍କ ହେଉ କିମ୍ବା ଦଳିତ ଗୋଷ୍ଠୀର ଲୋକମାନଙ୍କର ହେଉ କିମ୍ବା ବ୍ୟବସ୍ଥାରୁ ଦୂରରେ ଥିବା ଲୋକମାନଙ୍କ ପାଇଁ ସେମାନେ କାର୍ଯ୍ୟ କରିଥାନ୍ତି ଯାହାକି ଆମ ଧର୍ମରେ ତାହା ପ୍ରଥମତଃ କରାଯାଇଥାଏ ଏହି ଏନ୍ ଜି ଓ ଗୁଡ଼ିକରେ ସମାଜ ସେବାକୁ ଆଗରେ ରଖିଥାନ୍ତି କାରଣ ହିନ୍ଦୁ ଧର୍ମରେ କୁହାଯାଇଥାଏ କି ମାନବ ସେବା ହିଁ ମାଧବଙ୍କ ସେବା ତେଣୁ ସେହି ଏନ୍ ଜି ଓ ଗୁଡ଼ିକ ସେହି କାର୍ଯ୍ୟରେ ସବୁବେଳେ ଦିନ ରାତି ସେହି କାର୍ଯ୍ୟରେ ଲିପ୍ତ ଥାଆନ୍ତି ଆମେ ଆମ ଆମ ଧର୍ମରେ ଆମେ ଆମ କଥା ଚିନ୍ତା ନ କରି ଆମ ଆଗ ଲୋକ କଥା ଚିନ୍ତା କରିଥାଉ କାରଣ ସେ ଯଦି କୌଣସି ଅସୁବିଧାରେ ପଡ଼ିଥାଏ କିମ୍ବା କୌଣସି ଅଭାବରେ ଥାଏ ଆମେ ଆମ କଥା ଚିନ୍ତା ନ କରି ତାହାଙ୍କୁ ସାହାଯ୍ୟ କରିଥାଉ ଯାହାଫଳରେ କି ଆମ ଧର୍ମ ଅନ୍ୟ ଧର୍ମମାନଙ୍କ ଅପେକ୍ଷା ଟିକେ ଅଲଗା ହୋଇଥାଏ ହିନ୍ଦୁ ଧର୍ମ ସବୁଠାରୁ ଉପରେ ଥାଏ କାରଣ ଏଠାରେ ମାନବ ସେବାକୁ ହିଁ ମାଧବଙ୍କ ସେବା ବୋଲି ଧରା ଯାଇଥାଏ ଏଠାରେ ଏକାଠି ହୋଇ ଗୋଟେ ଦୁଃଖୀରଙ୍କୀମାନଙ୍କୁ ସାହାଯ୍ୟ କରାଯାଏ ଯାହାକି ଅନ୍ୟ ଧର୍ମରେ ହୁଏତ କରାଯାଇ ନଥାଏ ହିନ୍ଦୁ ଧର୍ମରେ ସମାଜ ସେବାକୁ ଆଗେ ପ୍ରାୟୋରିଟି ଦିଆଯାଇଥାଏ ତେଣୁ ପ୍ରେମ ଯତ୍ନ ସ୍ନେହ କ୍ଷମା ଅହିଂସା ଏହି ସବୁ ହିନ୍ଦୁ ଧର୍ମରେ ରହିଥାଏ ଯାହାକି ସମାଜ ସେବାରେ ଅଧିକ ଲାଗିଥାଏ ତେଣୁ ହିନ୍ଦୁ ଧର୍ମରେ ସମାଜ ସେବା ପାଇଁ ଅଧିକରୁ ଅଧିକ ଶିକ୍ଷା ଦିଆ ଯାଇଥାଏ ଯାହାକି ଆମ ଧର୍ମରେ